ଟେକ୍ନୋଲୋଜି ଶିକ୍ଷା କ୍ଷେତ୍ରରେ ବହୁତ ସାହାଯ୍ୟ କରୁଛି ଯାହାଦ୍ୱାରା ପିଲାମାନେ ଅନଲାଇନ୍ କ୍ଲାସ୍ କରିପାରୁଛନ୍ତି ବିଶେଷ କରି ଯେତେବେଳେ କରୋନା ଆସିଥିଲା ସେତେବେଳେ ଶିକ୍ଷା ବହୁତ ତଳକୁ ଚାଲି ଯାଇଥିଲା ସେତେବେଳେ ଅନ୍ଲାଇନ୍ କ୍ଲାସ୍ ଦ୍ୱାରା ପିଲାମାନଙ୍କୁ ପାଠ ପଢ଼ିବାକୁ ସୁଯୋଗ ମିଳୁଥିଲା ଏବଂ ସେତେବେଳେ ବାହାରକୁ ଯିବାପାଇଁ ମନା ହୋଇଥିଲା ତେଣୁ ଲୋକମାନେ ଖାଇବା ଅନଲାଇନ୍ ଅର୍ଡ଼ର କରି ଘରେ ବସି ଖାଉଥିଲେ ଖାଇବା ହେଉ କିମ୍ବା ପନିପରିବା ହେଉ ଯେକୌଣସି ବି ଜିନିଷ ହେଇଥାଉ ସେମାନେ ଅନଲାଇନ୍ରେ ଅର୍ଡ଼ର କରି ଘରେ ଖାଉଥିଲେ ଏବଂ ରହୁଥିଲେ ଅନ୍ଲାଇନ୍ ଦ୍ୱାରା ଯେଉଁ କାର୍ଯ୍ୟ ପୂର୍ବେ ବହୁତ ଲେଟ୍ରେ ହେଉଥିଲା ବର୍ତ୍ତମାନ ତାହା ବହୁତ ଜଲ୍ଦି କମ୍ ସମୟରେ ହୋଇପାରୁଛି ଯାହାଦ୍ୱାରା ଲୋକମାନେ ଉପକୃତ ହେଉଛନ୍ତି